ମୋ ଘରେ ଟିକେ ସେରିମୋନି ଚାଲିଛି ୱେଡ଼ିଙ୍ଗ୍ ସେରିମୋନି ମାନେ ବିବାହର ଆପଣଙ୍କ ଦୋକାନରେ କ'ଣ କ'ଣ ମିଠା ମିଳୁଛି ଟିକେ କହିବେ କି ଆଉ ଆପଣଙ୍କର ତାହାଲେ ରସଗୋଲା ଅଛି ଏବଂ ମିଶ୍ରି ଏବଂ ଜିଲାପି ମଧ୍ୟ ଆଚ୍ଛା ଏବଂ ଜିଲାପି କେତେ ପଡ଼ିବ କହିବେକି ନାଁ ମୁଁ ଦୁଇଶହ ଟଙ୍କାର ନେବି ପେଡ଼ା ଅଛି କି ପେଡ଼ା ପେଡ଼ା ପେଡ଼ା ଆଉ ମୋର ସଂପାମ୍ପୁଡ଼ି ଫେଭୋରେଟ୍ ତ ପ୍ରିୟର ଖାଦ୍ୟ ମାନେ ପ୍ରିୟର ମିଠା ଅଛି ଏବଂ ସଂପାମ୍ପୁଡ଼ି ଟିକେ ସଂପାମ୍ପୁଡ଼ି ମଧ୍ୟ ଦୁଇଶହ ଟଙ୍କାର କରିଦେଇଥିବେ ଆଉ ଏତିକି ଆଉ ଆଉ କ'ଣ କ'ଣ ଭେରାଇଟ୍ର ଅଛି କି କୁହନ୍ତୁ ଆପଣଙ୍କର ଦୋକାନ କେତେ ପୁରୁଣା ହୋଇଥିବ ଆମ ନାଁ ମୁଁ ସଖାଳେ ଆସିଥିଲି ବାହାରେ ଥିଲି ତ ଏ ୱେଡିଙ୍ଗ୍ରେ ଟିକେ ଆସିଛି ଆଉ ପନ୍ଦର ପନ୍ଦର ଦିନ ଖଣ୍ଡେ ହୋଇଛି ଆପଣଙ୍କର ଦୋକାନ ଠିକ ଚାଲୁଛି ତ ମାନେ କଷ୍ଟମର୍ ଆସୁଛନ୍ତି ତ

ଆଉ ଆପଣଙ୍କର ସେ କାଜୁ ମିଠା ଅଛି କି ହଁ ତାହାବି ତିନିଶହ ଟଙ୍କାର ନାଁ ମୁଁ ଆସିବି ନିଜେ ଆସିବି ଆଁ ଆପଣଙ୍କ ଦୋକାନ କେତେବେଳେ ଖୋଲା ରହୁଛି ଆଉ ବନ୍ଦ ରହୁଛି ହଉ ଠିକଅଛି ମୁଁ ଖଣ୍ଡେ ପାଞ୍ଚଟାରେ ଆସିବି ସନ୍ଧ୍ୟା ପାଞ୍ଚଟାରେ